ବୁନିବା ଏବଂ ସିଲାଇ ମୋର ଜୀବନକୁ ପଇସା ରୋଜଗାର କରିବା ପାଇଁ ଏବଂ ଘର ସଞ୍ଚାର କରିବା ପାଇଁ ପ୍ରଭାବିତ କରିଛି ମୋର ଏଥିରେ ଯଥେଷ୍ଟ ଟଙ୍କା ରୋଜଗାର ହୁଏ ମୁଁ ମାସିକ ପନ୍ଦର ହଜାରରୁ କୋଡ଼ିଏ ହଜାର ଯାଇ ପର୍ଯ୍ୟନ୍ତ ପଇସା ରୋଜଗାର କରିପାରିଛି ଲଗାତାର ସୁତା ସହିତ କାମ କରିବାରୁ ମୋର ହାତ ଏବଂ ମୋର ଗୋଡ଼ ମେସିନ୍ ଚଲାଇବାରୁ ବେଶୀ ଯନ୍ତ୍ରଣା ହେଉଛି କେବେ କେବେ